ଆମର୍ ସକାଳୁ ସୂର୍ଯ୍ୟ ପୂଜା ଯେନ୍ କରଛୁଁ ଏଇଟା ଆମର୍ ନୀତିଶାସ୍ତ୍ରରେ ଲେଖା ହେଇଛି ବୋଲିକିରି ଆମର ଯାହା କିଛି ଆମର ଧର୍ମ କର୍ମରେ ଯାହା ଲେଖା ହେଇଛି ବୋଲିକିରି ଆମେ କରି ଆସୁଛୁଁ ଫୁଲ ଚନ୍ଦନ୍ ଯାହା କିଛି ମାଖି ଗଲା ଆସୁଛୁଁ ଆରୁ ଅନେକ୍ ଜିନିଷ୍ ପିନ୍ଧି ଗଲା ଆସୁଛୁଁ ସେ ସବୁ କିଛି ଆଉର୍ କୌଣସି ପ୍ରକାର ଆମେ ଅନ୍ୟ କିଛି ତ ନେଇଁ ବ୍ୟବହାର କର୍ବାର୍ ସବୁ କିଛି ଆମର୍ ଶାସ୍ତ୍ରରେ ଯାହା ଲେଖା ହେଇଛି ଆମେ ସେ ସବୁକୁ ପାଳନ କରିକିରି କରି ଆସୁଛୁଁ ଆମର କୌଣସି ଅନ୍ୟ ଜିନିଷ ଗୁଡ଼ାକ କିଛି ନାହିଁ ଇଟା ଇଟା ଆମର ପୂର୍ବ ପୁରୁଷରୁ ଚାଲି ଆସିଛି ଚାଲି ଆସିଛି ତେଣୁ କରି ଆମେ ସେ ଜିନିଷଟାକେ ମାନୁଛୁଁ